ଆମେ ତ ଚାରି ପାଞ୍ଚଜଣ ସାଙ୍ଗ ଆମକୁ ମାଛ ଧରିବାକୁ ବହୁତ ଭଲଲାଗେ ଭଲଲାଗେ ଆମେ ଯାଉ ବନିଶୀରେ ମାଛ ଧରିବାକୁ ନଇକି ଆମ ଯାଉ ସେଥିରେ ସବୁ ନେଇଯାଉ ତାଙ୍କ ଖାଦ୍ୟ ଜିଆ ଅଟାରେ ଟିକିଏ ଘିଅ ପଡ଼ିକି ତାକୁ ଚକଟା ହେବ ପାଣି ଟିକିଏ ଦିଆହେଇକି ତା'ପରେ ଆଉ ଅନେକ ଜିନିଷ ତାର ଟିକିଏ ଟିକିଏ ରହିଛି କାଇ ନେଇକି ଯିବୁ ଆଉ ଯେଦି ଗୋଟେ ସାଙ୍ଗ ବି ଯଦି ଯାଉନଥବ ତାକୁ ଉତ୍ସାହିତ କରିକି ମାନେ ନେଇ ଯଦି ସହଜିଆ ମାଛ ପଡ଼ୁଥିବ ତା'ପରେ ଆମେ କି କିଲିକିଆ ମାଛ ପଡ଼ୁଛି ଚାଲେ ବଡ଼ ବଡ଼ ମାଛ ପଡ଼ୁଛି ଇଏ ସିଏ ଏମତି ପଡ଼ୁଛି ଦୁଇକିଲିଆ ତିନିକିଲିଆ ଏମତି ସବୁ ପଡ଼ୁଛି ତାକୁ ଭିଡ଼ିକି ନେଇକି ଯିବୁ ସେଇଠି ମାଛଫାଛ ଧରିବୁ ଧରିକି ସେଉଠୁ ହେଲା ବନିଶୀ ଫନିସ ଧରିବୁ ଗୀତ ବୋଲାବୋଲି କରିବୁ ମଜାମସ୍ତି ହେବ ଆମ୍ବ ଫାମ୍ବ ଆସିବ ଖିଆହେବ ବାଡ଼ିଆବାଡ଼ି ହେବୁ ଏମତି ତା' ଭିତରେ ଖେଳିବୁ ନଈ ଭିତରେ ମାଛ ଧରିବୁ ଧରି ସାରିଲାପରେ ସେଇଠୁ ହେଲା ଘରକୁ ଆସିବୁ ମାଛ ନେଇକି ବୋଉ ମାଛ ଭାଜିକି ଦେବ ପଖାଳଭାତ ଏନି ଖାଇବାକୁ ଦେଇ ସାରିଲାପରେ ମୋତେ ତ ମାଛ ତରକାରୀ ବହୁତ ଭଲ ଲାଗେ ସେଥିପାଇଁ ସବୁବେଳେ ପ୍ରାୟ ମାଛ ଧରିବାକୁ ଯାଉ ବନିଶୀରେ ଧରେ ଆଣୁ ସେଇ ଜଣକେ କିଲୋ ଦୁଇ କିଲୋ ନେଖା ନେଇକି ଆସୁ ମାଛ ଧରିକି ଆଉ